ଆମ ଗାଁରେ ତ ବ୍ୟବସାୟୀ ଅଛି ହେଲେ ଶିଳ୍ପ କିଛି ନାହିଁ ହେଲେ ଅନେକ ଲୋକ ବାଡ଼ି ବଗିଚା ଏମିତି ସବୁ ଚାଷ କରନ୍ତି ଶାଗ ତା'ପରେ ବାଇଗଣ ବିଲାତି ଆଳୁ ଏମିତି ବ୍ୟବସାୟ କରି ବିକ୍ରି କରନ୍ତି କିଏ ଧାନ ଚାଷ କରେ ଧାନ ଚାଷ କରିକି ସେସବୁ ଅମଳ କରିକି ନେଇକି ବିକ୍ରି କରନ୍ତି ଆଉ କିଏ ହେଇ ଦୁନା ପତ୍ର ଶାଳ ପତ୍ର ବଣରୁ ଆଣିକିରି ଖଲି ଦିପତ୍ରି ସିଲେଇ କରିକି ବିକ୍ରି କରନ୍ତି କି ଯାର୍ ଦନା ମେସିନ୍ ଅଛି ସି ସିଏ ଦନା ବାହାର କରିକି ବିକ୍ରି କରେ ଆଉ କିଏ ସବାଇଘାସ ଆଣେ ବଟି କରି ପାଗ ଦେଇକିରି ଭିଡ଼ି ବାନ୍ଧି କରି ବଜାରରେ ନେଇ ବିକ୍ରି କରନ୍ତି ଆଉ କେନ୍ଦୁପତ୍ର ଏମିତି ସବୁ ବ୍ୟବସାୟ ଅଛି କିଏ ଭୁସି ମାଲ୍ ସବୁ ରଖିଚି ସେଗା ସବୁ ବ୍ୟବସାୟ କରି ସେମାନେ ବିକ୍ରି କରୁଛନ୍ ହାଟ ବଜାର ନେଇନେଇ ବୁଲୁଛନ୍ତି ଆଳୁ ପିଆଜ ରସୁଣ ଡାଲି ଏମ୍ତି ଲଙ୍କା ଫଙ୍କା ଇତ୍ୟାଦି ଆଉ ନେଇକି ହାଟ ବଜାରରେ ଏମିତି ଦୋକାନ ନେଇକି ବସୁଛନ୍ତି କିଏ ବାହାଘରେ ବିକ୍ରି କରୁଛି କିଏ ଡ୍ରେସ୍ ଦୋକାନ କରିଛି ଏମିତି ସବୁ କିଏ ଶାଢ଼ୀ ଆଉ ସେ ପିଲାମାନଙ୍କର ଛୋଟିଆ ଛୋଟିଆ ଡ୍ରେସ୍ ଆଉ ସବୁ ହାଟ ବଜାରରେ ବିକ୍ରି କରୁଛନ୍ତି କିଏ ଘରେ ଦୋକାନ କରିକି ବସିଛନ୍ତି କମ୍ପ୍ୟୁଟର୍ ଦୋକାନ ଅନଲାଇନ୍ କାମ ଏମିତି ସବୁ ଜେରକ୍ସ ଦୋକାନ ଏମିତି ସବୁ ରଖିଛନ୍ତି ଯିଏ ଯେମିତି ବ୍ୟବସାୟ କରୁଛନ୍ତି ଆଉ